ହ୍ୟାଲୋ ଆଜ୍ଞା ନମସ୍କାର ଯେ ମୁଁ ୟୁନିୟନ୍ ବ୍ୟାଙ୍କରୁ କହୁଥିଲି ଆଜ୍ଞା ଆଜ୍ଞା ଆପଣ ଶୈଳେନ୍ଦ୍ର ଭାଇ କହୁଥିଲେ ତ ଆଚ୍ଛା ଆଚ୍ଛା ସାଗର ଭାଇ କହୁଥିଲେ ଆଚ୍ଛା ଆଚ୍ଛା ଠିକ୍ ଅଛି ଭାଇ ହଁ ଆପଣ କେମିତି ଅଛନ୍ତି ଆଚ୍ଛା ଆଚ୍ଛା ଭାଇ ଆଉ ମୁଁ ଯାହା ଆପଣଙ୍କର ଏବେ ରିସେଣ୍ଟଲି ଟ୍ରାଞ୍ଜାକ୍ସନରୁ ସବୁ ଜାଣିଲୁ ଆପଣଙ୍କର ବ୍ୟାଙ୍କରେ ବହୁତ ଭଲ ଷ୍ଟାଟସ୍ ସୋ କରୁଛି ଭାଇ ସେଥିପାଇଁ ଆମ ବ୍ୟାଙ୍କ୍ ଡିସାଇଡ଼୍ କରିଛନ୍ତି ଆପଣଙ୍କୁ କୌଣସି ଏକ ଲୋନ୍ ଦେବାକୁ ଆପଣ କୋଉ ଲୋନ୍ ନେଇ ପାରିବେ ଘରବାରି ଲୋନ୍ ନା ଯେ କୌଣସି କୃଷି ଭିତ୍ତିକ ଲୋନ୍ ଆପଣ କେଉଁ ଲୋନ୍ ନେବାକୁ ଇଚ୍ଛୁକ ଅଛନ୍ତି ଆଜ୍ଞା ଆଜ୍ଞା ଆପଣଙ୍କ କଥା ଆମେ ବୁଝୁଛୁ ସୁଧ ଆପଣଙ୍କର ବାର୍ଷିକ ରୋଜଗାରକୁ ଭିତ୍ତି କରି ଆମେ ଆପଣଙ୍କୁ ସୁଧ ଦେଇ ପାରିବୁ କିଛି ଅସୁବିଧା ନାହିଁ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ ଫଟୋ ଆଉ ଆପଣଙ୍କର ବ୍ୟାଙ୍କର ଷ୍ଟାଟସ୍ ଆମ ପାଖରେ ଅଛି ଆପଣ ଗୋଟେ ଫଟୋ ଆଧାର କାର୍ଡ଼ ନେଇକି ଆଗେ ବ୍ୟାଙ୍କ ଆସନ୍ତୁ ଆସିଲା ପରେ ଆମେ ଆପଣଙ୍କ ସହିତ କଣ୍ଟାକ୍ଟ କରିବୁ ଯେ ଆପଣ ଏମିତି ଏଇ ସବୁ ସୁବିଧା ଅଛି ଆଉ ଆପଣ ଆସିବାକୁ ଇଚ୍ଛୁକ ଅଛନ୍ତି କି ଆଚ୍ଛା ଆଚ୍ଛା ଆଜ୍ଞା ଶୁଣନ୍ତୁ ମୁଁ ଆପଣଙ୍କୁ କହିଦେଉଛି ଆମର ଲୋନ୍ର ପ୍ରୋସିଜର୍ ସବୁ କ'ଣ କ'ଣ ରହିଅଛି ତାର ସବୁ ବିବରଣୀ ମୁଁ ଆପଣଙ୍କୁ ଦେଉଛି ଆଜ୍ଞା ଆପଣଙ୍କୁ ସୁବିଧାରେ ଏକ ଲୋନ୍ ଦେଇପାରିବି ଯାହା କି ଦୁଇ ଲକ୍ଷ ଟଙ୍କାର ଲୋନ୍ ଆସୁଛି ହେଲା ହଁ ଭାଇ ସେ ଦୁଇ ଲକ୍ଷ ଲୋନ୍ ପାଇଁ ଆପଣଙ୍କର ବାର୍ଷିକ ଦୁଇ ପରସେଣ୍ଟ ଚାର୍ଜ କଟେ ଦୁଇ ପ୍ରତିଶତ ଆଜ୍ଞା ସେଥିରେ ଦୁଇ ପ୍ରତିଶତ କଟି ଆପଣଙ୍କୁ ସୁବିଧା ରହିବ ଯଦି ଆପଣଙ୍କର କିଛି ସମୁଦାୟ କିଛି ଅସୁବିଧା ରହୁ ତା'ହେଲେ ମାସିକ ହିସାବରେ ଆପଣଙ୍କର କିଛିଟା କମାଇ ପାରିବୁ ବୁଝି ହେଲା ସମୟ ଯେମିତି ଚାଲିଛି ଆଜ୍ଞା ଏ ଏ ସମୟରେ ଟିକେ ବିପଦ ପରିସ୍ଥିତି ଚାଲିଅଛି ଆପଣ ଦେଖନ୍ତୁ ଆପଣଙ୍କୁ ଯେଉଁ ଲୋନ୍ ଆପଣଙ୍କର ସୁବିଧା ଲାଗିବ ତ ଆମେ ଆପଣଙ୍କୁ ସେ ଲୋନ୍ ପ୍ରୋଭାଇଡ଼୍ କରିପାରିବୁ ହଁ ଆଗରୁ କେବେ ଲୋନ୍ କରିଥିଲେ କି ଆଚ୍ଛା କେବେ କେଉଁଥିରୁ ଲୋନ୍ ଆଣିଥିଲେ ଆଜ୍ଞା ଆଜ୍ଞା ନାହିଁ ଆପଣଙ୍କ ପାଇଁ ବ୍ୟାଙ୍କରେ ସୁବିଧା ରହିଥିଲା ତ ଆମେ ବ୍ୟାଙ୍କରୁ ପ୍ରତିଟି କଷ୍ଟମର ଆମର ଯେଉଁମାନେ ଅଛନ୍ତି ଗ୍ରାହକ ମାନଙ୍କୁ ଆମେ ଫୋନ୍ କରୁଛୁ ଫୋନ୍ କରିକି ଜଣାଉଛୁ ବୁଝିଲ ଆପଣ କୃଷି ଭିତ୍ତିକ ଋଣ ନବାକୁ ପସନ୍ଦ କରିବେ ନା ଘରବାରି ଆଜ୍ଞା କୃଷିରେ ଆଜ୍ଞା ପଚାଶ ପରସେଣ୍ଟ୍ ଛାଡ଼ ରହୁଛି ଯେହେତୁ କୃଷକ ଆମ ଦେଶର ଭବିଷ୍ୟତ କୃଷକ ମାନଙ୍କ ପାଇଁ ବ୍ୟାଙ୍କର ଏକ ସ୍ୱତନ୍ତ୍ର ସୁବିଧା ରହିଛି ପଚାଶ ପରସେଣ୍ଟ୍ ଆପଣଙ୍କୁ ରିହାତି ମିଳିପାରିବ ଆଜ୍ଞା ପଚାଶ ପ୍ରତିଶତ ଆପଣ ଆଗରୁ କେବେ ଲୋନ୍ ନେଇକି କୌଣସି ଆପଣଙ୍କର କିଛି ଏମିତି ଅଛି କି କିଛି ରହିଥିଲା କି ଆପଣ କ'ଣ କରନ୍ତି ଆଜ୍ଞା ଆଜ୍ଞା କୃଷି ଯନ୍ତ୍ରପାତି ଆପଣ କିଣିବା ପାଇଁ କ'ଣ ସବୁ କେମିତି କ'ଣ କରନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ନାହିଁ ଆଜ୍ଞା କିଛି ଅସୁବିଧା ନାହିଁ ଆଉ ଆପଣଙ୍କ ପରିସ୍ଥିତି ଆଉ ଦେଖିକି ମୁଁ କହୁଛି ପ୍ରତି ମାସକୁ ଆପଣଙ୍କୁ ଦୁଇରୁ ତିନି ହଜାର ଟଙ୍କା ଭିତରେ ମାତ୍ର ଦେବାକୁ ପଡ଼ିବ ଆଉ ଦୁଇ ଲକ୍ଷ ଟଙ୍କାର ଋଣ ଆପଣଙ୍କୁ ଯୋଗାଇ ପାରିବ ବ୍ୟାଙ୍କ ସୋ ଆପଣ ଅଛନ୍ତି କି ଆଜ୍ଞା ଆପଣଙ୍କର ଅଛନ୍ତି କି ଆଜ୍ଞା ଆମ କର୍ତ୍ତୃପକ୍ଷ ଲୋକମାନେ ଆପଣଙ୍କୁ ସହଯୋଗ କରିବେ ଆଉ ଆପଣଙ୍କ ବିଷୟରେ ସବୁ କାର୍ଯ୍ୟ ବିବରଣୀ ଆମେ ଆପଣଙ୍କୁ କହିବୁ ଆଜ୍ଞା ଆଜ୍ଞା ଆମେ ଆପଣଙ୍କୁ ସମ୍ପର୍କ କରିବୁ ବହୁତ ଜଲଦି ରଖୁଛି ଆଜ୍ଞା ନମସ୍କାର